ମୋ ନିଜ ବଗିଚାରେ ଯେତେଳେ ଗଛରେ ସ୍ପଷଫୁଟିତ ଫୁଲ ଦେଖିଲେ ମନ ଭଉତୁ ଆନନ୍ଦିତ ହେଇଥାଏ କାରଣ ମୁଁ ଜାଣେ ଯେ ଗଛଟି ଲଗାଇଲେ ଫୁଲଟି ବା ଫଳଟି ହବ ତେଣୁ ଗଛରେ ପ୍ରଥମ ଯେତେଳେ ଫଳଟିଏ ଆସେ ବା ଫୁଲଟିଏ ଆସେ ସେତେଳେ ମନ ବହୁତ ଆନନ୍ଦିତ ହେଇଥାଏ କାରଣ ପ୍ରଥମ ଯେତେଳେ ଫୁଲଟିଏ ହୁଏ ମୁଁ କଣ କରେ ଗୋଟେ ଠାକୁରଙ୍କୁ ନେଇ ପୁଷ୍ପ ଦେଇଥାଏ ଏବଂ ଫଳ ମଧ୍ୟ ହେଲେ ସେମିତି ଯଦି ଫଳ ଫଳ ବୋଲି ମୁଁ ଆମ୍ବ ଆଉ ପିଜୁଳି ଲଗେଇଛି ଆମ୍ବ ଗଛରେ ତ ସେଇ ବର୍ଷକୁ ଥରେ ଫଳ ଆସେ ସେଇ ସମୟରେ ଫଳ ହେଲେ ଆମେ ପ୍ରଥମ ଫଳ ଠାକୁରୁଙ୍କୁ ଦେଇଥାଉ ତା ପରେ ଯିଏ ଘରେ ଖାଆନ୍ତି ଆଉ ଯେତେବେଳେ ଗଛରେ ଗୋଟେ ଫଳ ଭର୍ତ୍ତି ହେଇଯାଏ ଯେତେଳେ ଦେଖିଲେ ମନ ଭଉତୁ ଆନନ୍ଦିତ ଆମ୍ବ ଆମ୍ବ ଗଛରେ ଆମ୍ବ ଗଛରେ ଆର ବର୍ଷ ଗତ ବର୍ଷ ଭଉତୁ ଆମ୍ବ ଆସିଥିଲା ଯିଏ ଦେଖିବ ବି ଲୋଭ କରିବ ଏ ଗଛକୁ ଦେଖିଲେ ଯିଏ ବି ନାହିଁ ସିଏ ଲୋଭ କରିବ କିନ୍ତୁ ଗଛରେ ଯେତେଳେ ଫଳ ହେଇଯାଏ ସେ ଗଛଟା ପୁରା ନଇଁ ଯାଏ ଯେମିତି ଗଛକୁ ଦେଖିଲେ ଜଣାପଡ଼େ ଯେ ଏ ଗଛଟି କେତେ ଗଛରେ ଫୁଲ ହୋଇଲେ ଫୁଲ ଆଉ ଫଳ ଆଇଲେ ମତେ ବହୁତ ଆନନ୍ଦିତ ଦିଅନ୍ତି